ଆଜ୍ଞା ଓଡ଼ିଆ ଭାଷାର ବ୍ୟବହାର ସମୟ ସହିତ ବିଶେଷ କରି ଅନ୍ୟ ଭାଷା ଏବଂ ସଂସ୍କୃତିର ପ୍ରଭାବ ସହିତ ବହୁ ପରିମାଣରେ ବଦଳି ଯାଇଛି ଯେପରିକି ଭାବେ ସୁଧ୍ୟ ଓଡ଼ିଆ ଆଗରୁ ଲୋକମାନେ ଯେଉଁ ଥିଲେ ସେମାନେ ବ୍ୟବହାର କରୁଥିଲେ ଯେଉଁଟାକି ପୁରା ଓଡ଼ିଆ କିନ୍ତୁ ଆଜିକାର ଯେଉଁ ଲୋକମାନେ ସେମାନେ ଇଂରାଜୀ ସହିତ ହିନ୍ଦୀ ସହିତ ବିଭିନ୍ନ ପ୍ରକାରର ଭାଷାକୁ ଯୋଡ଼ି ଦଉଛନ୍ତି ଯାହାଦ୍ୱାରାକି ଓଡ଼ିଆ କମ୍ ହିନ୍ଦୀ ଇଂରାଜୀ ବା ଅନ୍ୟ ଭାଷା ବେଶି ଶୁଣିବାକୁ ମିଳୁଛି ଏବଂ ଆଗରୁ ଲୋକମାନେ ଓଡ଼ିଆଟାକୁ ଓଡ଼ିଆ ଢଙ୍ଗରେ କହୁଥିଲେ ମାନେ ଓଡ଼ିଆ ଭାଷାଟାକୁ କହିବାର ବି ଗୋଟେ ଶୈଳୀ ଅଛି କିନ୍ତୁ ଆଜିକାଲି ଲୋକମାନଙ୍କ ପାଖରେ ସେ ଶୈଳୀ ଆଉ ଦେଖାଯାଉ ନାହିଁ ଧିରେଧିରେ ସମୟ ସହିତ ଓଡ଼ିଆ ଭାଷାଟାବି ବିଭିନ୍ନ ରୂପରେ ପରିବର୍ତ୍ତନ ହେଇଗଲାଣି ଆଜିକାଲି ଓଡ଼ିଆ ଭାଷାଟାକୁ ସେତେ କେହି ଭଲ ପାଉନାହାନ୍ତି ଯେଉଁପରି ଭାବେ ହିନ୍ଦୀ ବା ଇଂରାଜୀକୁ ଭଲ ପାଉଛନ୍ତି